ମୋତେ ବାହାରେ ବୁଲ୍ବାର ଲାଗି ଭଲ୍ ଲାଗ୍ସି ଯେତେବେଲେ ମୁଇଁ ଯବାନ ଥିଲି ସେତକି ବେଲ୍କେ ସାଙ୍ଗସାଥି ମାନଙ୍କୁ ଧରିକିରି ବୁଲ୍ବାର ଲାଗି ଭଲ୍ ଲାଗୁଥିଲା ଏବେତ ବୁଢ଼ା ହୋଇଗଲିନ ସାଙ୍ଗସାଥି ମାନେବି କମି ଗଲେନ ମୋତେ ଏବେକା ଯାତ୍ରା କର୍ବାର୍ ଲାଗି ଭଲ୍ ଲାଗ୍ସି ମୋର୍ ପରିବାର ସାଙ୍ଗେ ଯାତ୍ରା କରିଗଲେ ଭଲ୍ ହେବା